ମୋତେ ବହୁ ଚିତ୍ର ତ ବହୁ ଚଳଚ୍ଚିତ୍ର ଦେଖିବାକୁ ଭଲ ଲାଗେ କିନ୍ତୁ କେଉଁ ପ୍ରକାର କହିବାକୁ ଗଲେ ମୋତେ ମାଆ ଆଉ ପୁଅର ସମ୍ବନ୍ଧକୁ ନେଇ ତୋ କୋଳ ମୋ ଝୁଲଣା ଗୋଟେ ମୁଭି ଅଛି ସେଇ ମୁଭିଟାକୁ ନେଇକି ମୋତେ ବହୁତ ଭଲ ଲାଗେ କାରଣ ସେ ମାଆ ପୁଅର ସମ୍ବନ୍ଧ ମାନେ ମାନେ ଯେତେବେଳେ ସିଏ ତା ମାଆ ଯେତେବେଳେ ତା ବାବାଙ୍କୁ ମାନେ ଶାଶୂ ଘର କି ବାପ ଘର ତରଫରୁ ଡିଭୋର୍ସ୍ ମାନେ ଆଙ୍କର ମାନେ ନ ଜାଣିକି କହିକି ଏମିତି କହିଦେଲେ ଡିଭୋର୍ସ ଦେଇଦେଇଛୁ କି ସିଏ କରିଦେଲେ ତା'ପରେ ଦେଖିଲା ବେଳକୁ ସେ ତା ମାମା ହେଲା ତା ମାଆ ପାଗେଳି ହେଇଗଲା ତା ସେ ପୁଅଟା ତା ବାବାଙ୍କ ପାଖରେ ଯାଇକି ରହିଲା ସାତ ଆଠ ବର୍ଷ ସିଏ ବଡ଼ ହେଲା କହିଲା ମୋ ମାଆ କାହିଁ ଯେ ତା ଫଟୋକୁ ଦେଖି ଗୋଟେ ମାଆର ବହୁତ ସେ କାନ୍ଦେ ସେଇଟା ମୋତେ ବହୁତ ଭଲ ଲାଗିଥାଏ ଯେତେବେଳେ ସେ ତା ମାଆକୁ ଜାଣିପାରିବ କି ତା'ପରେ ଏମିତି ହେଇଛି ତା'ପରେ ମୋ ମାଆ ବି ଅଛନ୍ତି ତା ମାଆ ବି ବହୁତ ପାଗେଳିରୁ ସେ ଭଲ ହେଇଯାଇଛନ୍ତି ମୋତେ ସେ ମାନେ ସେ ଜିନିଷଟା ସେ ମାଆ ପୁଅର ସମ୍ବନ୍ଧଟା ମୋତେ ବହୁତ ଭଲ ଲାଗେ ମାଆ ପୁଅର ସମ୍ପର୍କ ହେଉଛି ସବୁଠାରୁ ଭଲ ସମ୍ପର୍କ ହୋଇଥାଏ